ମୋର ଚାରି ପାଖରେ ଥିବା ପାଞ୍ଚ ଜଣଙ୍କର ନାମ ଏକ ଗୁପ୍ତେଶ୍ଵର ମହାର ଦୁଇ ପ୍ରଶାନ୍ତ କୁମାର ସିଂହ ତିନି ସୁନୀଲ ଡାଙ୍ଗ ଚାରି ନିରଞ୍ଜନ ସାହୁ ପାଞ୍ଚ ଷଣ୍ଢେଶ୍ଵର ସିଂହ